ମୁଇଁ ଗଲା କାଲି ଗୋଟେ ଟ୍ୟାବଟେ ଘିନ୍ଲି ହନର କମ୍ପାନୀର ବହୁତ ବଢ଼ିଆଁ ଲାଗ୍ଲା ଇତାର୍ ଯେନ୍ ସାଇଜ୍ ଟ୍ୟାବର ଆର୍ ତାର୍ ଭିତ୍ରେ ଯେନ୍ ଫିଚର୍ ଅଛେ ପୁରା କମାଲ୍ ଗେମ୍ ଖେଲୁଁ କି ଭିଡ଼ିଓ ଦେଖୁଁ ପୁରା କ୍ଲିଅର୍ ଏକ୍ଦମ୍ ବଢ଼ିଆଁ ମତେ ବହୁତ୍ ଖୁସି ଲାଗୁଛେ ଯେ ତାର୍ ନେଟୱର୍କଟା ବି ବହୁତ୍ ବଢ଼ିଆଁ ଧରୁଛେ ଆର୍ ସବୁବେଲେ ମୋବାଇଲ୍କେ ଚଲବାରେ ଟ୍ୟାବଟା ବହୁତ ବଢ଼ିଆଁ ଲାଗୁଚେଁ ଆର୍ ଗେମ୍ ଖେଳୁଁ କେ ଭିଡ଼ିଓ ଦେଖୁଁ ସାଉଣ୍ଡ୍ ବି ତାର ପୁରା କ୍ଲିଅର୍ ତ କହିବାକୁ ଗଲେ ମତେ ବହୁତ ବଢ଼ିଆଁ ଲାଗିଛେ ଏକ୍ଦମ୍ ବଢ଼ିଆଁ ଭଲ୍ ଲାଗ୍ଲା ଏ କମ୍ପାନୀକେ ଧନ୍ୟବାଦ ଦଉଚେଁ ଏନ୍ତା କମ୍ପାନୀର ଟ୍ୟାବକେ